ଯାଜପୁର ଜିଲ୍ଲାର ପରିବହନ ବିଷୟରେ କହିବାକୁ ଗଲେ ଲୋକ ବିଶେଷକରି ହଇରାଣ ହରକତ ହେଉ ନାହାନ୍ତି କାହିଁକିନା ଆମର ଟ୍ରେନ୍ ଚାଲୁଛି ବହୁତ ଗୁଡ଼ିଏ ବସ୍ ବି ଚାଲୁଛି ପିକଅପ୍ ଭ୍ୟାନ୍ ବି ଚାଲୁଛି ଟାଟା ଏ ସି ହେରିକା ଚାଲୁଛି ବା ମ୍ୟାଜିକ୍ ବସ୍ ଚାଲୁଛି ମିନି ବସ୍ ଚାଲୁଛି ଆଉ କିଛି ପିଲାବି ମଧ୍ୟ ଅଛନ୍ତି ଯେଉଁମାନେ ସର୍ଭିସ୍ କରୁଛନ୍ତି ଲେଡ଼ିସ୍ ମାନେ ସେମାନେ ବି ସ୍କୁଟି ମଧ୍ୟ ନେଇକି ଯାଉଛନ୍ତି ଆଉ ଛୋଟ ଛୋଟ ପିଲା ବା କଲେଜ ପିଲା ସବୁ ସାଇକେଲ ଧରିକି ଯାତାୟାତ କରୁଛନ୍ତି ଯେଉଁମାନେ ବିଜିନେସ୍ ଫିଜିନେସ୍ କରୁଚନ୍ତି ସେମାନେ ବି ମଧ୍ୟ ସେମିତି ସାଇକେଲ ବା ମଟରସାଇକେଲ ଦ୍ଵାରା ନେବା ଆଣିବା କରନ୍ତି ଯେଉଁମାନେ ବି ଟ୍ରାଭେଲିଂରେ ଯାଉଛନ୍ତି ବସ୍ କିମ୍ବା ରେଳ ବାଇକ୍ ଯେକୌଣସି ବାଇକ୍ କିମ୍ବା ପରିବହନ ମଧ୍ୟରେ ବି ଗଲେ ଅସୁବିଧା ସେମିତି କିଛି ହେଉ ନାହିଁ